ଓଡ଼ିଶାରେ ଓଡ଼ିଶାରେ ବହୁତ ପର୍ବପର୍ବାଣି ପାଳନ କରାଯାଇଥାଏ ଅଧିକାଂଶ ଆମ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଇଥାଏ ଆମ ଓଡ଼ିଶାର ସବୁଠାରୁ ପ୍ରମୁଖ ପର୍ବ ହେଉଛି ରଥଯାତ୍ରା ରଥଯାତ୍ରାରେ ବହୁତ ଆମ ଦେଶରୁ ଆମ ରାଜ୍ୟରେ କେବଳ ନୁହେଁ ଆମ ରାଜ୍ୟ ବାହାରୁ କିମ୍ବା ଆମ ଦେଶ ବାହାରୁ ମଧ୍ୟ ଲୋକ ଆସିଥାନ୍ତି ରଥଯାତ୍ରା ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବଳ ଆମ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ୱରେ ହୋଇଥାଏ ଆମ ଓଡ଼ିଶା ରାଜ୍ୟକୁ ବାହାର ଦେଶରୁ ଆଉ ବହୁତ ସ୍ଥାନରୁ ମଧ୍ୟ ଲୋକ ଆସିଥାନ୍ତି ରଥଯାତ୍ରା ଦେଖିବା ପାଇଁ ରଥଯାତ୍ରା ଆମର ବହୁତ ରଥଯାତ୍ରା ଗୋଟିଏ ମାସରୁ କାମ ହୋଇଥାଏ ରଥଯାତ୍ରା ଯାହା ହେଉଛି ଆମର ରଥଯାତ୍ରାର ମାସେ ଆଗରୁ ହିଁ କାଠ ରଥର କାମ ହୋଇଥାଏ ରଥ ତିନୋଟି ଚାଲିଥାଏ ଆମ ରଥଯାତ୍ରାରେ ଜଗନ୍ନାଥଙ୍କର ରଥ ବଡ଼ ଭାଇ ବଳଭଦ୍ରଙ୍କର ରଥ ଆଉ ଭଉଣୀ ସୁଭଦ୍ରାଙ୍କର ରଥ ରଥଯାତ୍ରାର ମହତ୍ତ୍ୱ ପୂର୍ବ କାଳରୁ ଚାଲିଅଛି ରଥଯାତ୍ରା ଗୋଟିଏ ଭକ୍ତ ପାଇଁ ଥରେ ଅଟକି ଯାଇଥିଲା ତାହା ବହୁତ ମାନ୍ୟତା ଅଛି ଆମ ରଥଯାତ୍ରାରେ ରଥଯାତ୍ରା ହେଉଛି ଆମର ଆଷାଢ଼ ମାସରେ ପଡ଼ିଥାଏ ଯେଉଁଠାରେ ଆମ ପ୍ରିୟ ଭଗବାନ ଜଗନ୍ନାଥ ଆସିଥାନ୍ତି ମୋ ଓଡ଼ିଶାର ପୁରାତନ ନାମ ଥିଲା କଳିଙ୍ଗ ତାପରେ ହେଲା ଉତ୍କଳ ବର୍ତ୍ତମାନ ତାର ନାଁ ହେଉଛି ଓଡ଼ିଶା ଆମ ଓଡ଼ିଶାରେ ବାଲିଯାତ୍ରା ହୋଇଥାଏ ଓ ବାଲିଯାତ୍ରା ଦେଖିବା ପାଇଁ ବାହାରୁ ବହୁତ ପର୍ଯ୍ୟଟନ ଆସିଥାନ୍ତି ଓଡ଼ିଶା ଏମିତି ସ୍ଥାନ ଯୋଉଠାରେ କିି ଆମର ବହୁତ ଭଗବାନ ବାସ କରନ୍ତି ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଅଛି ଭଗବାନ ଆମକୁ ସବୁବେଳେ ଦେଖିଥାନ୍ତି କିନ୍ତୁ ଆପଣ ଯେତେବେଳେ ଓଡ଼ିଶାକୁ ଦେଖିବା ପାଇଁ ଆସିବେ ଭଗବାନଙ୍କର ହାତ ନାହିଁ କିନ୍ତୁ ହାତ ନଥିଲେ ବି ଭଗବାନ ଆମକୁ ସବୁବେଳେ ତାଙ୍କର ହାତର ଆଶୀର୍ବାଦ ଦେଇଥାନ୍ତି ଆପଣ ଯେତେବେଳେ ବି ସମୟ ମିଳିବ ଓଡ଼ିଶାକୁ ଥରେ ଆସି ଦେଖନ୍ତୁ କାହାକୁ ଶ୍ରୀମନ୍ଦିରର ଦ୍ୱାର ଶ୍ରୀମନ୍ଦିରର ଚାରି ଗୋଟି ଦ୍ୱାର ଅଛି ଦ୍ୱାରମାନଙ୍କର କଳାକୃତି ଦେଖିବା ପାଇଁ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି ଆଉ ତାହା ଦେଖି ତାଙ୍କର ମନ ବହୁତ ପ୍ରସନ୍ନ ହୋଇଥାଏ ଆପଣମାନେ ଓଡ଼ିଶାକୁ ଆସିଲେ ଦେଖିପାରିବେ ଭଗବାନଙ୍କର ସେ ଲୀଳାମୟ ଧାମ ଏହାକୁ ଆମେ ଶ୍ରୀକ୍ଷେତ୍ର କହିଥାଉ ଆଉ ବହୁତ ଭଗବାନଙ୍କର ନାଁ ଅଛି ତାଙ୍କର ସ୍ଥାନର ନାଁ ଅଛି